ହ୍ୟାଲୋ ମୁଁ ଉପନାସ୍ଥା କହୁଛି ବାରିପଦାରୁ ଆମେ ଯେଉଁ କ୍ୟାବ୍ଟା ବୁକ୍ କରିଥିଲୁ ଆପଣ ତାକୁ ବାରିପଦା ଗୁଲେଇ ପାଖକୁ ଆଣନ୍ତୁ ଆମେ ସେଠାକୁ ଯାଉଛୁ ସେଇଠୁ ଆମେ ପୁରୀ ଯିବୁ